ହଁ ଆସିନି ଏ କାଲି ଫିଲ୍ମ ଦେଖିବାକୁ ଯିବା ଏ ସୁଚିତ୍ରା ହଲ୍ରେ ଯଉ ଜାଣିଲୁ ଫିଲ୍ମ ପଢ଼ିଛି ସୁନା ଚଢ଼େଇ ଫିଲ୍ମ ହଁ ଆମ ଝିଅ ଆମ ଝିଅ ଯାଇଥିଲା କଲେଜ୍ ବି ସିଆଡ଼େ ଯାଇଥିଲା ତା ସାଙ୍ଗମାନଙ୍କ ସହିତ ବହୁତ ବଢ଼ିଆ ହେଇଛି ଫିଲ୍ମ'ଟା କୋଉଠି ବଢ଼ିଆ ହେଇଛି ଫିଲ୍ମ ଆଉ ମାମା ତମେ ତମ ସାଙ୍ଗମାନଙ୍କୁ ଧରିକିରି ଆସ ପଚାରେ

କାଲି ତିନିଟା ବେଳକୁ ବେଳା ବେଳେ ରୋଷେଇବାସ ସାରି ଖାଇବା ସାରି କାମ ସାରିକିରି ପଳେଇବା ଆଉ

ହଁ ଟିକେଟ୍ ବୁକିଂ କରି ଯିବା ଆଉ ସେ ଫିଲ୍ମ'ରେ ହିରୋ ସବୁ ଇଏ ହିରୋ କିଏ କହିଲୁ ସିଦ୍ଧାନ୍ତ ସିଦ୍ଧାନ୍ତ ଆଉ ଇଏ ଆମର ଉତ୍ତମ ମହାନ୍ତି ବିଜୟ ମହାନ୍ତି ସମସ୍ତେ ଅଛନ୍ତି ଅପରାଜିତା ବହୁତ ବଢ଼ିଆ ଷ୍ଟୋରି ହେଇଛି ବହୁତ ପାଠ ହେଇଛି ଭଲ ହେଇଛି ସେ ଷ୍ଟୋରି'ଟା ଆଉ ଯିବା ଆଉ ହଁ ଯିବା ସେଠି ସବୁ ବସିକି ଦେଖିବା ତା'ପରେ ଖାଇବା ସବୁ ସେଠି ବାଦାମ ଫାଦାମ ଖାଇବା ମଜା କରିବା ଆସିବା ଆଉ

ହଁ ଭଲ ହେଇଯିବ କାଲି କାମ ସାରିକି ମୋ ପାଖକୁ ଫୋନ୍ କରିବ ଯିବା ସବୁ ଆଉ ତିନିଟା ବେଳକୁ ଏଠୁ ବାହାରିବା ଆମ ଘର ପାଖରୁ ତ କେତେ କିଲୋମିଟର୍ ହେବ ପାଞ୍ଚ କିଲୋମିଟର୍ ହେବ ଗୋଟେ ବାଇକ୍ରେ ପଳେଇବା ଆଉ

ଆଉ ଯିବେ ନା ସେମିତି ରେ ସାଙ୍ଗରେ ତମ ବାବୁ ନାହାନ୍ତି କି ଆଉ ବାବୁଙ୍କ ସାଙ୍ଗରେ ଯିବା ଆଉ ଯିବା ସାଙ୍ଗ ମିଶିକି ଦେଖିବା ଆସିବା ଆଉ ସାତଟା ତିନି'ଟା ରୁ ଛଅଟା ସାତଟା ଆଠ'ଟା ରୁ ଆସିକି ଆଉ ହଁ ଷ୍ଟୋରି ବଢ଼ିଆ ହେଇଛି ଭାରି ହେଇଛି ଭଲ ଶିକ୍ଷଣୀୟ ହେଇଛି ଭଲ ଲାଗୁଛି କହୁଛି ତ ଆମ ଝିଅ କହୁଛି ବଢ଼ିଆ ଲାଗୁଛି ଉଠିବାକୁ ଉଠିବା ମାନେ ଭଲ ଲାଗୁଛି ହଁ ବହୁତ ଦିନ ହେଲା ଫିଲ୍ମ ଦେଖା ହେଇନି ନା ଏବେ ତ ସବୁ ଘରେ ଘରେ ଟିଭି ହେଇ ଆଉ କିଏ ହଲ୍କୁ ଯାଉନାହାନ୍ତି ଆଉ କିନ୍ତୁ ପୁରୁଣା ଫିଲ୍ମ'ରେ ଯୋଉ ଷ୍ଟୋରି ଆଉ କ'ଣ ଏବେ ଯୋଉ ଫିଲ୍ମ ସବୁ ବାହାରୁଛି ତାକୁ ଦେଖିବା ପାଇଁ ଇଚ୍ଛା ହେଉଛି ତାଙ୍କ ଫିଲ୍ମ ଯୋଉ ଷ୍ଟୋରି ସବୁ ନା ଭଲ ଲାଗେ ଦେଖିବା ପାଇଁ ହଉ ଦେଖିବା କାଲି ଯିବା ଆଉ ଆଉ ତୁ କାମ ସାରିକିରି ତାହେଲେ ମୋ ପାଖକୁ ଫୋନ୍ କରିବୁ ଆଉ ହଉ ରଖୁଛି